ବିବାହରେ କନ୍ୟାମାନଙ୍କୁ ଯେହେତୁ ଆମର ଓଡ଼ିଆ ଆମେ ଆମ ଓଡ଼ିଆ ଘରେ ଗୋଟେ ରୀତିନୀତି ଅଛି ଅଛି ଯେହେତୁ ଯେଉଁ ଝିଅ ବାହା ହେଇକି ଯିବ କୁ କିଛି ଉପହାର ଦିଅନ୍ତି କିନ୍ତୁ ଓଡ଼ିଆରେ କିଛି ଉପହାର ନୁହେଁ ସେଇଟା ବହୁତ କିଛି ଉପହାର ଦିଆଯାଏ ଯେମିତିକି ବାସନକୁସନଠୁ ଆରମ୍ଭ କରି ଲୁଗାପତ୍ର ଯାକେ ଚୁଡ଼ି ସିନ୍ଦୂର କାନଫୁଲ ହାର ଇତ୍ୟାଦି ବହୁତ କିଛି ଦିଆଯାଏ ଆମ ଓଡ଼ିଆରେ ଗୋଟେ କଥା ଅଛି ଯେ ଝିଅ ଗଲାବେଳେ ଯୌତୁକରେ ଗାଈ ନେଇକି ଯାଏ ଏବଂ କିଛି ଲୋକ ଅଛନ୍ତି ଯେଉଁମାନେ କି ଆଜିକା ଟାଇମ୍ରେ ଯୌତୁକ ନେଉଛନ୍ତି ଆଉ ଯୌତୁକ ଦେଉଛନ୍ତି ବି କିନ୍ତୁ କିଛିଟା ଭଲ ଲୋକ ଅଛନ୍ତି ଯେଉଁମାନେ ଯୌତୁକ ନେବାକୁ ଚାହାଁନ୍ତିନି କି ସେମାନଙ୍କୁ ଯୌତୁକବୌତୁକ କିଛି ପସନ୍ଦ ନୁହଁ ଏବଂ ସେମାନେ କେବଳ ଝିଅର ଭଲ କ୍ଵାଲିଟି ଏବଂ ଭଲ ଝିଅ ଦେଖିକି ହିଁ ନିଅନ୍ତି ତେଣୁ ଓଡ଼ିଆରେ ଆଜିକା ଆଜି ଯାକେ ବି ଯୌତୁକ ନେବାଦେବା ଅଛି ଯେହେତୁ ଘର ଲୋକ ଭଲ ହେଇଥିବେ କି ସେମିତି କିଛି ଦେଖି ଝିଅଠୁ ଯୌତୁକ ନିଅନ୍ତି ଏବଂ ବାହାଘରରେ ଝିଅମାନଙ୍କୁ ଘରଲୋକ ବହୁତ କିଛି ଜିନିଷ ଦିଅନ୍ତି ବାସନ ବାସନକୁୁସନ ଏବଂ ସୁନା କାନର ସିନ୍ଦୁର ମଙ୍ଗଳସୂତ୍ର ହାର ପାଉଁଜି ଏବଂ ବାସନ ନଣନ୍ଦ ପିତଳ ବାସନ ରସ ବାସନ ଷ୍ଟିଲ୍ ବାସନ ଏମିତି କିଛି ବହୁତ କିଛି ବାସନକୁୁସନ ଏବଂ ବହୁତ ଲୁଗାପଟା ଆଉ ବହୁତ ନଣନ୍ଦ ପୁଟାଳରେ ଝିଅ ଝିଅର ନଣନ୍ଦ ପାଇଁକା ବହୁତ କିଛି ବାସନ ଲୁଗା ସୁନା କାନର କିମ୍ବା ସୁନାର ମୁଦି ଘର ସଦସ୍ୟମାନଙ୍କ ପାଇଁକା କିଛି ଜିନିଷ ଏମିତି କିଛି ବହୁତ ଉପହାର ଦିଅନ୍ତି